ଆମ ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଭଲଅଛି ବହୁତ ଗୁଡ଼ାଏ ମେଡ଼ିକାଲ୍ ଅଛି ପ୍ରତ୍ୟେକ ପଞ୍ଚାୟତରେ ବି ମେଡ଼ିକାଲ୍ ଅଛି ପ୍ରତ୍ୟେକ ବ୍ଲକ୍ରେ ଗୋଟେ ଗୋଟେ ବଡ଼ ମେଡ଼ିକାଲ୍ ବି ଅଛି ହେଲେ ସେସବୁ ମେଡ଼ିକାଲ୍କୁ ଲୋକମାନେ ଯେତେବେଳେ ଯାଉଛନ୍ତି ଠିକ୍ ସେ ଠିକ୍ ଔଷଧ ପାଉନାହାନ୍ତି ଡକ୍ଟର ଯେଉଁ ପ୍ରେସ୍କ୍ରିପସନ୍ କରୁଛନ୍ତି ସେ ମେଡ଼ିସିନ୍ ବି ଏଇଠି ନାହିଁ କିଣିବାକୁ ପଡ଼ୁଛି ଲୋକମାନେ ପଇସା ଦେଇ କିଣୁଛନ୍ତି ପରିବାର କ୍ଷେତ୍ରରେ ବସ୍ ଟ୍ରେନ୍ର ସୁବିଧା ଅଛି ପ୍ରତ୍ୟେକ ଗାଁକୁ ଏସବୁ ଯାଇପାରୁନାହିଁ ତେଣୁ ସରକାରଙ୍କ ମାଧ୍ୟମରେ ମୋ ବସ୍ କି ମୋ ସାଇକେଲ୍ ସେବା କଲେ ଭଲ ହୁଅନ୍ତା ଆଉ ଶିକ୍ଷା କ୍ଷେତ୍ରରେ ବି ଭଲ ଅଛି